ଓଡ଼ିଆ ଭାଷା ସର୍ବପ୍ରଥମେ ଆମେ ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣରୁ ହିଁ ଆରମ୍ଭ କରିଥାଉ କାରଣ ଓଡ଼ିଆ ଶିଖିବାର କୁମାତ୍ର ମୂଳ ହେଉଛି ସ୍ୱରବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣ ଏହି ଦୁଇଟାରୁ ହିଁ ମଣିଷ ପ୍ରଥମେ ଗୁଡ଼ିଏ ଅକ୍ଷର ଚିହ୍ନିବା ଆରମ୍ଭ କରିଥାଏ ଭ ହେଁ ଭାଷା ଓଡ଼ିଆ ଶିଖିବାର ଏକ ମୌଳିକ ଏବଂ ଭାଷା ଦ୍ୱାରା ଆମେ ବ୍ୟକ୍ତି କେଉଁ ଦେଶରୁ କେଉଁ ରାଜ୍ୟରୁ ଆସିଛି ତାର ଅନୁମାନ କରିପାରି ଥାଉଁ କାରଣ ତାର

ଭାଷା ହିଁ ତାକୁ ପରିଚିତ କରିଥାଏ